ନବାରଣପୁର ଜିଲ୍ଲାରେ ମୁଖ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ଅଛି ବିଦ୍ୟାଳୟ କଲେଜ ବିଶ୍ୱବିଦ୍ୟାଳୟ ଧନ୍ଦାମୂଳକ ତାମିଲରେ ସୁଯୋଗ ପାଇଁ ଆମେ ପଢ଼ିବା ପାଇଁ ବହୁତ ସୁଯୋଗ ପାଇଥାଉ ସେହି ଜିଲ୍ଲାରେ ମୁଖ୍ୟ ଶିକ୍ଷାନୁଷ୍ଠାନ ହିସାବରେ ମହିଳା ବିଶ୍ୱବିଦ୍ୟାଳୟ ଆଞ୍ଚଳିକ ଉଚ୍ଚ ବିଦ୍ୟାପୀଠ ମହିଳା ମାନଙ୍କ ପାଇଁ ବହୁତ ସୁବିଧା ଅଛି ସେଠାରେ ମହିଳା ମାନେ ବହୁତ ଭଲ ଭାବରେ ଶିକ୍ଷା ଗ୍ରହଣ କରିଥାନ୍ତି ସେହି ବିଦ୍ୟାଳୟ ଗୁଡ଼ିକୁ ଆମର ନବାରଣପୁର ଜିଲ୍ଲାରେ ଅବସ୍ଥିତ